ବିହାର୍ରେ ଆମେ ପାଣି ଟାଙ୍କି ପାଣି ଟାଙ୍କି ଆନ୍ସୁ ଟ୍ରାକ୍ଟର୍ ଲଦିକିନା ବିହାର୍ ଯେନ୍ ଭୁଝିହେବା ସେଥିରେ ରନ୍ଧାବଢ଼ା ବି ହେଇସି ସବୁ ଖାନାପିନା ବନ୍ସି ସେଥିରେ ଲୋକ ପାଣି ବି ଖାଇ ଖାଇ ସାରିଲେ ହାଥ ଧୋଇସନ ଅରୁ ପାଉଚ୍ ବାଲା ପାଣିବି ଆଇସି ଯେ ସେଥିରେ ପାଉଚ୍ ପାଣି ପିଇସନ୍ ଆଉ ଯେନ୍ଟା ସେ ଟାଙ୍କି ପାଣିଟା ଅଧାଲୋକ ବ୍ୟବହାର କରୁସନ୍ ନାଇଁବି କରୁସନ୍ ନା ସେଥିର୍ଲାଗି ସେ ଟାଙ୍କିର ପାଣିଟା ତାଙ୍କୁ ଖାନାପିନା ବନାବେ ଆଉ ସେଥିରେ ଖାଇ ସାରିଲା ପରେ ଛୁଆପିଲା ଯେତେ ବୁଢ଼ାବୁଢ଼ୀ ଥିସନ୍ ସମସ୍ତେ ଯାଇକିନା ସେଥିରେ ହାଥ୍ ଧୋଇସନ୍ ଆରୁ ଯେନ୍ଟା ବି ହବା ସେ ଜାଗାରେ ବର୍ତ୍ତମାନ୍ ମାନେ ଖୁରିକିନା ଯେନ୍ଟା ପଡ଼ିଥିବା ସେଟା ବି ସେଥିରେ ଧୋଇଦିସନ୍ ପାଣିଟା ଉଗଲିଗଲା ଆଉ ବଡ଼୍ ବଡ଼୍ ଟାଙ୍କି ଥିସି ସେଟା ଟ୍ରାକ୍ଟର୍ରେ ଲଦିକିନା ଆନ୍ସନ୍ ଆଉ ସେଟା ସାଇଡ଼୍ରେ ରଖି ଥିସନ ସେଟାକି ଏମତା ଉଲ୍ଟା ସିଧା ବ୍ୟବହାର୍ ନାଇଁ କରନ୍ ସେଟା ସାଇଡ଼୍ରେ ରଖିକିନା ଯେତେବେଲେ ଖାନା ବନ୍ବା ସେଟାକେ ଯାଇକରି ବାହାର୍ କର୍ବେ ଆର୍ ଯେତେ ଖାଇଖୁଆ ସାରିଲା ପରେ ସମସ୍ତେ ଯାଇକିନା ହାତ୍ ଧୋଇବେ ହାତ୍ ଧୋଇଲା ପରେ